ମୁଁ ଯେଉଁ ହେଡ଼ଫୋନଟି କିଣିଥିଲି ତା'ର ଖରାପ ଗୁଣ ଗୁଡ଼ିକ ହେଲା ମୁଁ ବହୁତ ପଇସା ଦେଇକି ହେଡ଼ଫୋନଟି କିଣିଥିଲି ବାରମ୍ବାର ଖରାପ ହୋଇଯାଉଥିଲେ ମଧ୍ୟ ସଜାଡ଼ିବାକୁ ଦୋକାନୀ ପାଖରେ ଦୋକାନୀ ନଥିବାରୁ ବହୁତ ଅସୁବିଧା ହେଉଛି ତେଣୁ ସେଗୁଡ଼ିକ ଆମେ ସଜାଡ଼ି ପାରୁନୁ ଓ ଶୀଘ୍ର ଭାଙ୍ଗିଯାଉଛି ମଧ୍ୟ